ଆମର ଆଜ୍ଞା ଗାଈ ଗୋରୁ ପାଳନ କରୁ ଘରେ ବି ରଖିଛୁ ଚାରି ଜଳ ଚାରି ହଳ ଆଉ ଗାଈ ଗୋରୁ ହେପାଜତ ବି ନଏଉ ଆଉ ଆଜବେଷ୍ଟ ରୁମ୍ ତାପରେ ଗାଈ ଗୋରୁଙ୍କ ପାଇଁ ପରିଶ୍ରା ଯିବା ପାଇଁ ଅଲଗା ଗୋଟେ ରୁମ୍ ହୋଇଛି ତଳେ ପରିଶ୍ରା କରିବେ ତାଙ୍କୁ କିଛି ରିସ୍କ ଫିଲ୍ ହେବନି ସେଥିପାଇଁ ତାଙ୍କ ସୁବିଧା ପାଇଁ ଆମେ ରଖିଛୁ ଯଦି ତାଙ୍କୁ ବି ଥଣ୍ଡା କି ଜ୍ଵରଫର ହେଲା ସେଇଟା ଆମେ ପୁରୁଣା କାଳିଆ ଜିନିଷ ୟୁଜ୍ କରୁ ତାପରେ ଏବେ ତ ନୂଆ ପଦ୍ଧତି ବାହାରିଲାଣି କିଛି ବି ଗାଈ କି ଗୋଟେ ଗୋରୁର କଣ ହେଲେ ଡାକ୍ଟର ଆସୁଛନ୍ତି ଇଂଜେକ୍ସନ୍ ଦେଇ ଦେଉଛନ୍ତି ଆଉ ସବୁ ପ୍ରକାର ସୁବିଧା ଆମେ ରଖିଛୁ